ଭାରତର ସରକାରଙ୍କୁ ଗଣତନ୍ତ୍ର ଶାସନ ବୋଲି କୁହାଯାଏ ଲୋକମାନଙ୍କ ଦ୍ୱାରା ଶାସନ ତେଣୁ ଆମେ ସରପଞ୍ଚକୁ କାଉସିଲର୍କୁ ବିଧାୟକୁ ସାଂସଦକୁ ଯଦି ଆମେ ଲୋକମାନେ ଭୋଟ୍ ଦେଇ ଲୋକମାନଙ୍କ ଦ୍ୱାରା ଭୋଟ୍ ଦେଇ ନିର୍ବାଚିତ କରିଛୁ ସେମାନଙ୍କୁ ଯଦି କୌଣସି ଆମନ୍ ଆମର ଯଦି ଭଲ କାମ ନ କରିନ୍ତି କିଛି ଭୁଲ୍ କାମ କରନ୍ତି ଆମେ ତାହାଲେ ସରକାର ପାଖରେ ତାଙ୍କ ବିଷୟରେ ଉପସ୍ଥାପନ କରିପାରିବା ସେମାନଙ୍କର କାମ ହଉଛି ଯେଉଁ ଅଞ୍ଚଳରେ ସେମାନେ ନିର୍ବାଚିତ ହେଇଛନ୍ତି ସେହି ଅଞ୍ଚଲର କେମିତି ଭଲ କାମ କରିବେ ସେ ସେମାନେ ସବୁବେଳେ ଦେଖିବେ ଗୁଟେ ସରପଞ୍ଚ ଟେ ଭଲ କାମ କଲା ନାହିଁ ଗୁଟେ ବିଧାୟକ ଟେ ଭଲ କାମ କଲା ନାହିଁ ଗୁଟେ ସାସଂଦ ଟେ ଭଲ କାମ କଲା ନାହିଁ ତେଣୁ ଆମେ ସରକାରଙ୍କ ପାଖରେ ଅଭିଯୋଗ କରିବା ଯେ ଆମର ଏଇ କାମ ଦରକାର୍ ଆମକୁ ଏଇ କାମ ଦିଆଯାଉ କାରଣ ସରକାର ବିଧାୟକ ପାଣ୍ଠି ଅଛି ସରକାର ସାସାଂଦକୁ ପାଣ୍ଠି ଦେଇଛନ୍ତି ସେମାନେ ସେ ପାଣ୍ଠି ଦ୍ୱାରା ଜନହିତକର କାମ କରିପାରିବେ